କ୍ଷୀର କ୍ଷୀର ଭାଇନା ଆଜ୍ଞା ମୁଁ କହିଲି ମୋତେ ଟିକେ ପାଞ୍ଚ ଲିଟର କ୍ଷୀର ଦରକାର ଥିଲା ସ୍ପାଇସ୍ ହେବ ତ ଆମର ଗୋଟେ ପ୍ରୋଗ୍ରାମ ଅଛି ସେଥିପାଇଁ ଆପଣଙ୍କ ପାଖରେ ହେଇପାରିବ ଏଇ ଦଶ ପନ୍ଦର ଦିନ ଭିତରେ ଦରକାର ଆପଣ ଘାଣ୍ଟି କ୍ଷୀର ଦେଇପାରିବେ

ଆଜ୍ଞା ଗୋଟେ ଲିଟର କେତେ ଟଙ୍କା ଷାଠିଏ ଟଙ୍କା ଆଉ କିଛି କମ୍ ହେଇପାରିବନି ଆଜ୍ଞା ଆପଣ ଡାଇରେକ୍ଟ ଗାଈଠାରୁ ଦିଅନ୍ତି ନା ମଇଁଷିର ଦିଅନ୍ତି ପାଣି ଫାଣି ସେଥିରେ କିଛି ମିଶାନ୍ତିନି ତ ଆଜ୍ଞା ଆପଣ ପନ୍ଦର ଦିନ ଭିତରେ ମୁଁ ଆପଣଙ୍କୁ କହିବି ଆପଣ ଦେଇପାରିବେ ତ କନଫର୍ମ୍ ଆଜ୍ଞା ଆଜ୍ଞା ଆପଣଙ୍କ ପାଖରେ ସବୁ ଦିନ କ୍ଷୀର ରହୁଛି ତ ଆଜ୍ଞା ଆପଣଙ୍କୁ ମୁଁ ଫୋନ୍ ମାରିବି ଆପଣ ଆସିକି ଘରେ ଆଣିକି ମୋତେ ପହଞ୍ଚାଇ ଦେବେ ଆଜ୍ଞା ଆପଣଙ୍କୁ କ'ଣ ଆଡ଼୍ଭାନ୍ସ ଦରକାର

ଆଜ୍ଞା ଆଡ଼୍ଭାନ୍ସ କେତେ ଦେବେ ଆପଣଙ୍କୁ ଆଜ୍ଞା ଆପଣଙ୍କୁ ଫୋନ୍ ପେରେ ପଠାଇ ଦେବି ଏଇ ନମ୍ବରରେ ପଠାଇବି

ଆଜ୍ଞା ମୁଁ ଆପଣଙ୍କୁ ଫୋନ୍ ମାରିଦେବି ଆଉ ଆଜ୍ଞା ଆପଣ ଯେଉଁ ଆସୁଛନ୍ତି ସାଢ଼େ ଆଠଟା ନଅଟା ବେଳକୁ ଯେଉଁ ଗଳି ଭିତରେ ଯେଉଁ ପଶୁଛନ୍ତି ଆଜ୍ଞା ସେ ଯେଉଁ ଲାଷ୍ଟ ଘର ଗୋଟେ ଯେଉଁ ଅଛି ଧଳା ଧଳା ରଙ୍ଗର ଆଜ୍ଞା ସେଇ ତଳେ ହିଁ ଆମେ ରହୁଛୁ ଆପଣ ଆସିକି ଡାକିଦେଲେ ଆମେ ଆପଣଙ୍କୁ ଦେଇଦେବୁ

ଆଜ୍ଞା ଆଜ୍ଞା ମୁଁ ଆପଣଙ୍କୁ କଲ୍ କରିଦେବି ଆଉ ଘରେ ରହୁଛି କିନ୍ତୁ କ୍ଷୀରଟା ଟିକେ ଭଲ ଦେବେ ଆଜ୍ଞା ଆଜ୍ଞା ହଉ ରଖିଲି ଆଜ୍ଞା